ହେଲୋ ସାଙ୍ଗ ମୁଁ ମୋ ଗୃହ ନିର୍ମାଣ କରିବାକୁ ଯାଉଛି ଏବଂ ମୋ ସମ୍ପତ୍ତିର ସବୁ କାଗଜପତ୍ର ଅଛି ମୋ ପାଖରେ ମୁଁ ସେଇଟାକୁ ମୁଁ ସୁରକ୍ଷିତ ରଖିବାକୁ ଚାହୁଁଛି କେମ୍ତି ଡିଲକର୍ରେ ଏହା ଅପ୍ଲୋଡ୍ କରନ୍ତି ଏ ବିଷୟରେ କିଛି ଜାଣିନି ତୁ ତ ସବୁ ଜାଣିଚୁ ଏ ବିଷୟରେ ଟିକେ କହିଲୁ ଟେକ୍ନୋଲୋଜି ନା ତୁ ତୁ ତ ସବୁ ଜାଣିଛୁ ଟେକ୍ନୋଲୋଜି ବିଷୟରେ ବହୁତ ପରିଚିତ ସେ ବି ଡକୁମେଣ୍ଟ କେମିତି ଅପଲୋଡ଼ କରିବା କେମିତି କ'ଣ କରିବା ସବୁ ମୋର ଜବ୍ ଡକୁମେଣ୍ଟ ପତ୍ର ଅଛି ସବୁକୁ ଭଲ ଭାବରେ ରଖିବା ଅଛି ସେଥିରେ କେମିତି ରଖିବି କେମିତି କଣ କରିବି ସେଇଟା ଟିକେ କହିବୁ ଗୃହିଣୀ ପାଇଁ ସବୁ କାଗଜପତ୍ର ସବୁ ମାନେ ଆମ ଜରୁରୀ ଜିନିଷ ଅଛି ସେଟା ମୁଁ ବହୁତ ଭାବରେ ସୁରକ୍ଷିତ ରଖିବାକୁ ଚାହୁଁଛି ଆଉ ସେଇଟା ଡକୁମେଣ୍ଟ ସବୁଗୁଡ଼ିକ ଅପଲୋଡ଼ କରିକି ସେ ରଖିବାକୁ ମୁଁ ଚାହୁଁଛି ଆଉ ସେ ବିଷୟରେ ତୁ କିଛି କହିବ ମୋତେ ଜଣାଇବା ପରିପ ମୁଁ ଏହି ବିଷୟରେ ମୋତେ ଜଣେଇଦବୁ ମୁଁ ମୋର କାଗଜପତ୍ର ସବୁ ସୁରକ୍ଷିତ ଭାବରେ ଡିଜିଲକର ଆପରେ ଅପଲୋଡ଼ କରିକି ରଖିପାରିବି